ସରକାରୀ ଶାସନର ଅଭାବ ହେତୁ ଆମ ଗ୍ରାମରେ ର ଯିବା ଆସିବା ପାଇଁ ଭଲ ରାସ୍ତାଟିଏ ହୋଇ ପାରୁନାହିଁ ଯାହାଦ୍ୱାରାକି ସ୍ଵାସ୍ଥ୍ୟ ସେବା ତୁରନ୍ତ ସ୍ଵାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କଲେ କିମ୍ବା ଆମ୍ବୁଲାନ୍ସ ସେବା ଖୋଜିଲେ ରାସ୍ତା ଅଭାବରୁ ତୁରନ୍ତ ଆସି ପାରୁନାହିଁ ଯାହାଦ୍ୱାରାକି ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି